ସାର୍ ନମସ୍କାର୍ ସାର୍ ମୁଁ ଅଭିଲିସ୍ପା ନନ୍ଦ କହୁଥିଲି ନିମାପଡ଼ା ନିମାପଡ଼ା ଜଗନ୍ନାଥ ବିହାର କଲୋନୀରୁ ଆଜ୍ଞା

ସାର୍ ମୁଁ ମାନେ ଆମର ଗୋଟେ ଡ୍ୟାନ୍ସ ପ୍ରୋଗାମ୍ ଥିଲା କଲେଜ୍ରେ ମୁଁ ତା'ପରେ ମାନେ ଜିନିଷ କେତେ ପୁରେଇକି ଆଣିଥିଲି ଜନଗହଳି ଭିତରେ ମୋ ବ୍ୟାଗ୍ଟା କେଉଁଠି ରହିଯାଇଛି ତ ଖୋଜିକି ଦୁଇ ଦିନ ହେଲାଣି ଆଜ୍ଞା ସାର୍ କାଲି କରିଥିଲି ଆଜ୍ଞା କହିଲେ କ'ଣ ସାର୍ଙ୍କୁ କଲ୍ କରିକି କୁହନ୍ତୁ ରାତିରେ ଚୋରି ହେଲା ଏଇ ସାତଟା ଓମେନ୍ସ୍ କଲେଜ୍ ସାର୍ ସାଙ୍ଗମାନେ ସବୁ ବହୁତ ଥିଲେ ସାର୍ ସେମିତି ମୁଁ କହିପାରୁନି ସେ ବ୍ୟାଗ୍ରେ ପଇସା ଥିଲା ଆଉ ସୁନା ଥିଲା ପାଞ୍ଚ ହଜାର ଦେଢ଼ ଗ୍ରାମ୍ ହେବ କାନର ଥି କାନର ସାର୍ ସେମିତି କିଛି କହି ପାରିବିନି ଆଜ୍ଞା ଆଜ୍ଞା ପଚାରିଥିଲି ସେ କହିଲା ଆମେ ଦେଖିନୁ

ଆଜ୍ଞା ଆଜ୍ଞା ଠିକ୍ ଅଛି